ଆମ ଅଞ୍ଚଳରେ ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀମାନେ ପ୍ଲସ୍ ଟୁ ପଢ଼ିବାକୁ ପଢ଼ନ୍ତି ପ୍ଲସ୍ ଟୁ ପଢ଼ି ପଢ଼ନ୍ତି କି କିଏ ଆର୍ଟ୍ସ୍ ପଢ଼େ କିଏ ସାଇନ୍ସ୍ ପଢ଼େ କିଏ କମର୍ସ୍ ପଢ଼େ ସାଇନ୍ସ୍ର ଯଦି ପାଠ ପଢ଼ନ୍ତି ତାହେଲେ ସେମାନେ ଡକ୍ଟର୍ ଲାଇନ୍ରେ ଯାଆନ୍ତି ଆଉ ଆର୍ଟ୍ସ୍ରେ ପଢ଼ିଲେ ସେମାନେ ଟିଚର୍ ଲାଇନ୍ରେ ଯାଆନ୍ତି କମର୍ସ ପଢ଼ିଲେ ବିଜନେସ୍ ଲାଇନ୍ରେ ଯାଆନ୍ତି ତ ମୋ ପୁଅ ପ୍ଲସ୍ ଟୁ ସାଇନ୍ସ୍ ପଢ଼ୁଛି ସେ ଜଣେ ଡକ୍ଟର୍ ହେବାକୁ ଇଛୁକ କରିଛି ଇଛୁକ କରିଛି ନିଜ ଗୋଡ଼ରେ ଠିଆ ହୋଇ ଦେଶର ନାମ ରଖିବ ନାମ ରଖିବ ବୋଲି ବହୁତ ଚେଷ୍ଟା ମଧ୍ୟ କରୁଛି ପ୍ଲସ୍ ଟୁ ପାସ୍ କରିବା ପରେ ସିଏ ପ୍ଲସ୍ ଥ୍ରୀ ପଢ଼ିବ ପ୍ଲସ୍ ଥ୍ରୀ ଅନ୍ୟ ପିଲାମାନେ ବି ପଢ଼ିବେ ଏବଂ ଯିଏ ବି ପ୍ଲସ୍ ଟୁ ପ୍ଲସ୍ ଟୁ ଆର୍ଟ୍ସ୍ ପଢ଼ିଛନ୍ତି ସେମାନେ ବି ପ୍ଲସ୍ ଥ୍ରୀ ପଢ଼ିବାକୁ ଇଛୁକ ହେବେ ପ୍ଲସ୍ ଟୁ ପାସ୍ କଲାପରେ ସେମାନେ ପ୍ଲସ୍ ଥ୍ରୀ ପଢ଼ିବେ ପ୍ଲସ୍ ଥ୍ରୀ ପାସ୍ କଲାପରେ ସେମାନେ ପି ଜି ଫିଜି କରିକି ଲେକ୍ଚର ହେବାକୁ ବି ସେମାନେ ଇଛୁକ ହେବେ ଭଲ ନମ୍ବର ରଖିଲେ ତାଙ୍କର ବି ଖୁସି ହେବେ ତାଙ୍କର ବି ଜିଦ ବଢ଼ିବ କି ସେମାନେ ଆହୁରି ଟିକେ ଭଲ ଉନ୍ନତି କରିବେ ଭଲ ନାମ ରଖିବେ